ଲୋକ ମାନେ ଧର୍ମ ଉପରେ ବହୁତ ବିଶ୍ୱାସ କରନ୍ତି କାହିଁକିନା ଧର୍ମ ହେଉଛି ଆମର ସବୁକିଛି ଧର୍ମ ଧର୍ମ ହେଉଛି ଆମର ସବୁ କିଛି ଧର୍ମ ଉପରେ ବିଶ୍ୱାସ କଲେ ହିଁ ଆଗକୁ ବଢ଼ିପାରିବା ଅର ଆମର ଧର୍ମ ଆମର ଧର୍ମ ଉପରେ ବିଶ୍ୱାସ କରି ଯୁଗ ଆମ ଆମର ମାଆମାନେ ପୂଜା ଆଚରଣ ସବୁ କରିଥାନ୍ତି ପୂଜା ପର୍ବ ଏ ଠୁ ଜେଡ଼୍ ଯେତିକି ପର୍ବ ହୋଇଥାଏ ଆମର ଧର୍ମ ହଉଛି ହିନ୍ଦୁଧର୍ମ ଆମେ ହେଉଛି ହିନ୍ଦୁ ହିନ୍ଦୁ ଅନୁସାରେ ଯିଏ ଆମର ହିନ୍ଦୁ ଯିଏ ଯାହା ଅନୁସାରେ କିଏ ମୁସଲିମ ଅଛନ୍ତି କିଏ ସବୁ ଅଛନ୍ତି ତାଙ୍କ ଖ୍ରୀଷ୍ଟିଆନ୍ ଅଛନ୍ତି ତାଙ୍କର ତାଙ୍କେ ଚାଲିଥାନ୍ତି ତାଙ୍କେ କେମତି ପୂଜା କରିବ ଯିଏ ଯାହା ଧର୍ମ ପାଳନ କରନ୍ତି ବଟ୍ ଆମେ ହିନ୍ଦୁ ହିନ୍ଦୁ ଆମେ ପାଳନ କରୁଥାଉ ମା' ମାନେ ପୂଜା ଅର୍ଚ୍ଚନା ବେଶୀ ଭଗବାନଙ୍କୁ ମାନନ୍ତି ଉପବାସ ରୁହା ରୁହନ୍ତି ଓ ପର୍ବପର୍ବାଣି ହେଲେ ତୋ ମା' ମାନେ ପିଠାପଣା ସବୁ କରି ଭଗବାନଙ୍କୁ ପ୍ରସାଦ ରୂପେ ଗ୍ରହଣ କରେଇଥାନ୍ତି ସେଥିପାଇଁ ମା' ମାନେ ବହୁତ ପୂଜାପର୍ବ କରିଥାନ୍ତି ଆଉ ଆମେ ହିନ୍ଦୁ ବୋଲି ବହୁତ ଗର୍ବିତ ହିନ୍ଦୁମାନେ ହିଁ ହିନ୍ଦୁମାନେ ହିଁ ପୂଜାପର୍ବ କରି ପୂଜାପର୍ବ କରି ଆମ ଭଗବାନଙ୍କୁ କରେଇଥାଏ ପ୍ରସାଦ ଚଢ଼େଇଥାଏ ଓ ଆ ପୂଜାସ୍ଥାନରେ ଆମେ ପୂଜା ପୂଜା କରିଥାଉ ପୂଜା କରିକି ପୂଜା କରିସାରିଲା ପରେ ହିଁ ଆମେ ସେହି ପ୍ରସାଦ ଖାଇଥାଉ ଆଉ ହିନ୍ଦୁ ହିନ୍ଦୁମାନେ ହେଉଛି ଆମର ହିନ୍ଦୁ ଭାଇମାନେ ହେଉଛି ଆମର ଯେମିତି ସବୁ ପରିବାର ଗୋଟେ ଓ ସବୁ ଯେବେ ପର୍ବପର୍ବାଣି ହୋଇଥାଏ ଆମେ ସବୁ ହିନ୍ଦୁ ଏକଜୁଟ ହୋଇ ପର୍ବ କରିଥାଉ ତେଣୁ ପର୍ବପର୍ବାଣି ଏସବୁ ମିଶିକି ଆମେ ହିନ୍ଦୁମାନେ ହିଁ କରିଥାଉ